ହ୍ୟାଲୋ

କିଏ କହୁଛ ହଁ କହ କହ କହ ଏତେ ଦିନି ପରେ ତୋର ମନେ ପଡ଼ିଲା ନା

ହଁ କହୁନୁ ଆଉ କ'ଣ ଭିତରକନିକା ଯିବା ଆଉ କ'ଣ କେତେ ଦିନି ହେଲାଣି ପ୍ଲାନ୍ କଲେଣି ଫେରେ ତମେ ଯିବାକୁ ରାଜି ହେଉନ କ'ଣ କରିବ ସିଆଡ଼େ ଗାଡ଼ି ଫାଡ଼ି ବୁଝିଲା ବେଳକୁ କହୁଛୁ ଗାଡ଼ି ରେଟ୍ ବେଶୀ ହୋଇଗଲା ଆଉ ଫେରେ କ'ଣ କରିବା ସେଠି ଫେରେ ଜାଗା ଭଲ ଏ ଯାଇଥିଲେ ସବୁ ଏ ଗାଁ ଭିତରୁ ସବୁ ଯାଇ ଥିଲେ ସେ କନକ ଫନକ ସବୁ ଯାଇଥିଲେ କହିଥିଲେ ସେ ଜାଗାରେ ସବୁ ବଢିଆ କୁମ୍ବୀର ଫୁମ୍ଭୀର ଅଛି ଇଏ ଅଛି ଆଉ ଆଉ ଯିବା ଆଉ ତୁ ସେତେବେଳେ ପଇସା ଅଧିକା ହୋଇଗଲା ଇଏ ହେଲା

ରେଟ୍ ଫେଟ୍ ସବୁ ହୋଇଗଲାଣି ନା ସେ କ'ଣ ଆମ ନିଜ ଗାଡ଼ି ହୋଇଛି ସେ ମାଗଣା ନେବ ଆମକୁ ହଁ କେତେ ଜଣ ଯିବା

ହଁ ଆଉ ଯିବା ଆଉ ସେଠିବି କହୁଛନ୍ତି ପିକ୍ନିକ୍ ସ୍ପଟ୍ ଅଛି ଆଉ ଯିବା ସେଠିକି ଆଉ ପ୍ଲାଷ୍ଟିକ୍ ନବୁନା ପ୍ଲାଷ୍ଟିକ୍ ଜିନିଷ ଯାଉନି ସବୁ ପ୍ଲାଷ୍ଟିକ୍ର ଯିବନି ସବୁ କାଗଜ ଫାଗଜ ଠୁଙ୍ଗା ଫୁଂଗା ନେବା ଆଉ ନେଇକି ରୋଷେଇ ବାସ କରିବା ଖାଇବା ପିଇବା ଆଉ କ'ଣ ଜିନିଷ

ଆଉ ଯିବା ଯଦି ହେବ ଗୋଟେ ଦିନ ରହିବା ନହେଲେ ସେଠି ଆଉ କୁମ୍ଭୀର ଫୁମ୍ଭୀର ଦେଖିଲେ ଡରିବୁନି ନହେଲେ କହିବୁ ହାଉଳି ଖାଇବି ଆଚ୍ଛା ଆଚ୍ଛା ତମର ନଇ ପାଖରେ ଘର ତାହେଲେ କୁମ୍ଭୀର ଦେଖିଛୁ ଆଃ ମଜା ଫଜା କରିବା ତାସ୍ ଫାସ୍ ନେବୁ ଲୁଡ଼ୁ ଫୁଡ଼ୁ ନବା ଖେଳିବା ଖେଳି ସାରିକରି ଆସିବା ହଁ ମୁଁ ଡରିବିନି ମୁଁ ସବୁ ଜିନିଷ ନେଇକିରି ଯିବା ସବୁ ଆଉ ଖାଇବା ଆଉ କ'ଣ ମଜା କରି କରିକା ଯିବା ଆଉ ଯାହା ହେଉ ଏତେଦିନି ମନକୁ ପାଇଲା ଆଉ ଖୁସି ଲାଗିଲା ଆଉ ସାର୍ ଯିବେ କି ଲଞ୍ଚ୍ ସାର୍ ରୁ ସାର୍ ଯିବେ କି ଆଃ ସାର୍ ଯିବେ ଆଉ ଆଉ ଆମର ତ ମୁଁ ଯିବି ଆଉ ପିଲାଙ୍କୁ ନେଇକି ଯିବା ଆଉ ହେଉ ହେଉ ହେଉ ମୁଁ ରଖୁଛି ସାର୍ ଫୁଣି ଫୋନ୍ କଲେଣି ମୁଁ ରଖୁଛି ହେଲା ହେଉ ହେଉ ଓ କେ ବାଏ